ଆମ ରାଜ୍ୟ ଓଡ଼ିଶା ଓଡ଼ିଶାରେ ଓଡ଼ିଆଭାଷା ବହୁତ ଗୁରୁତ୍ଵପୂର୍ଣ୍ଣ ଆମ ରାଜ୍ୟରେ ବହୁତ ପ୍ରକାରର ନୃତ୍ୟଶିଳ୍ପି ଅଛନ୍ତି ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ ହୋଇଥାଏ ମୟୂରଭଞ୍ଜ ଜିଲ୍ଲାଠାରୁ ନେଇକିରି ଆମର କୋରାପୁଟ କନ୍ଧମାଳ କେତେ ପ୍ରକାରର ଆଦିବାସୀ ନୃତ୍ୟ ହେଉ କି ସମ୍ବଲପୁରୀ ନୃତ୍ୟ ହେଉ କି ବ୍ରହ୍ମପୁରି ବ୍ରହ୍ମପୁର ଗୀତ ନୃତ୍ୟ ସବୁ ପ୍ରତ୍ୟେକ ସ୍ଥାନରେ ଅଲଗା ଅଲଗା ସବୁ ହୋଇଥାଏ ନୃତ୍ୟ ସେଥିମଧ୍ୟରୁ ପ୍ରସିଦ୍ଧ ଓଡ଼ିଶୀନୃତ୍ୟ ପାଲା ଯାତ୍ରା ପାଲା ଯାତ୍ରା ଆଉ ଗୋଟିପୁଅ ନୃତ୍ୟ ପାଲା ଗାୟକମାନେ ନିଜ ଗୀତଗାଇ ଦାସକାଠିଆ ବଜାଇଥାନ୍ତି ଯାତ୍ରାରେ ସେମିତି ହଜାର ହଜାର ଲୋକ ଏକତ୍ରିତ ହୋଇଥାନ୍ତି ଯାତ୍ରାଟା ଆମେ ସାମ୍ନାରେ ଦେଖି ଉପଭୋଗ କରିପାରୁ କିନ୍ତୁ ପାଲାକୁ ବି ସେମିତି ଅନୁଭବ କରିହୁଏ ଗୋଟିପୁଅ ନୃତ୍ୟକୁ ବି ସେମିତି ଏଇସବୁ ଯେଉଁ ନୃତ୍ୟ ପରିବେଷଣ ହୁଏ ଏଇଗୁଡ଼ା ଆମର ସାମ୍ନାରେ ସବୁ ହେଉଥିବାରୁ ଆମକୁ ଖୁବ୍ ଆନନ୍ଦିତ କରାଇଥାଏ ଆମେ ନିଜକୁ ବହୁତ ଗର୍ବିତ ମନେକରୁ ଓଡ଼ିଆ ବେଲି ଆମ ଓଡ଼ିଶାରେ କେତେ ବିଭିନ୍ନ ପ୍ରକାରର ନାଚ ଆମକୁ ଆନନ୍ଦିତ କରାଇଥାଏ ସେଥିମଧ୍ୟରୁ ମୟୂରଭଞ୍ଜରେ ବି ପ୍ରସିଦ୍ଧ ନୃତ୍ୟ ହେଉଛି ଆଦିବାସୀ ନୃତ୍ୟ ସେମାନଙ୍କର ବିବାହଘର ଯେକୌଣସି ଗୋଟେ ପର୍ବପର୍ବାଣୀରେ ତାଙ୍କର ନାଚ ଯେମିତିକି ଆମର ରାଷ୍ଟ୍ରପତି ଆସିବେବି ନାଚେ ନାଚଗୀତ ହୁଏ ହୁଁ ଆଦିବାସୀ ଅଞ୍ଚଳ ନାଚଟା ବହୁତ ସୁନ୍ଦର ହୋଇଥାଏ ସମ୍ବଲପୁରରୁ ବି ସମ୍ବଲପୁରୀ ନୃତ୍ୟ ବହୁତ ସୁନ୍ଦର ସମ୍ବଲପୁରୀ ଶାଢ଼ୀ ହେଉ କି ତାଙ୍କର ଅଳଙ୍କାର ହେଉ ସବୁ ସୁନ୍ଦର ତାଙ୍କ ନାଚରେ ବ୍ୟବହୃତ ହେଉଥିବା ଓଡ଼ିଶୀନୃତ୍ୟ ପାଇଁ ବ୍ୟବହୃତ ହେଉଥିବା ସବୁ ଜିନିଷ ସୁନ୍ଦର ହୋଇଥାଏ ହୁଁ ଆଉ ଓଡ଼ିଶାରେ ପ୍ରଥମାଷ୍ଟମୀରେ ଅଧିକାଂଶ ସ୍ଥାନରେ ପାଲା ହୋଇଥାଏ ପାଲା ଏକ ନିଆରା କାର୍ଯ୍ୟକ୍ରମ ଏଥିରେ ପାଲା ଗାୟକମାନେ ନିଜେ ଗୀତ ଗାଇଥାନ୍ତି ତେଣୁକରି ବେଶି ଆନନ୍ଦିତ ଲାଗିଥାଏ ଯାତ୍ରାଗୁଡ଼ିକ ବି ସେମିତି ଶୀତଦିନରେ ସୁନ୍ଦର ଭାବରେ ପରିବେଷଣ କରାଯାଏ ଯେମିତିକି ସେଠାକୁ ବି ଲୋକ ଦେଖିବାକୁ ହଜାରହଜାର ସଂଖ୍ୟାରେ ଆସିଥାନ୍ତି ସେ ଏହା ଏକ କାଳ୍ପନିକ ଅଟେ କିନ୍ତୁ ଲୋକ ଏହିପରି ସାମ୍ନାରେ ଦେଖିଥିବା ସବୁ ଇଏକୁ ବହୁତ ଭଲପାଆନ୍ତି ଆନନ୍ଦିତ ହୋଇଥାନ୍ତି ଯାତ୍ରାଗୁଡ଼ାକ ଦେଖିବାକୁ ହୁଁ ଆଉ ନାଚ ତ ପ୍ରତ୍ୟେକ ପର୍ବପର୍ବାଣୀ ହେଉ କି ଇଏରେ ସବୁ ଭଲ ଇଏ ହୁଅନ୍ତି ଆଉ ଯାହାବି ହେଉ ଆମ ଓଡ଼ିଶାର ଓଡ଼ିଶାରେ ବହୁତ ସୁନ୍ଦର ଏବଂ ବହୁତ ଆକର୍ଷଣୀୟ ନାଚ ଆଉ ଆକର୍ଷଣୀୟ ହୋଇଥିବରୁ ମୁଁ ଏହାକୁ ବହୁତ ଗର୍ବିତ ମନେକରେ ଏଇସବୁକୁ ନେଇକିରି